ଆମର୍ ଭାରତ୍ର ପାନି ପବନ୍ ସବୁ ଠିକ୍ ଅଛି ଯେନ୍ଟା କି ସବୁ ବି ଠିକ୍ ରହୁଛି ଜଳବାୟୁ ଠିକ୍ ଅଛି ଅଲଗା ଦେଶ୍ ଅପେକ୍ଷା ଆମର୍ ଭାରତ୍ର ହେନ୍ତା କି ବର୍ଷା ବି ଠିକ୍ ହେଉଛି ଖରା ବି ଠିକ୍ ହେଉଛି ଥଣ୍ଡା ବି ଠିକ୍ ହେଉଛି ସବୁ ଋତୁ ପରିବର୍ତ୍ତନ ହେନ୍ତା ନାଇଁ ହେବାର ଠିକ୍ ହିସାବେ ହେଉଛି ଆଉ ବାକି ଦେଶମାନଙ୍କ ଯେନ୍ତା ହେଉଛି ସେନ୍ତା ନାଇଁ ହବାର ବାକି ଦେଶମାନଙ୍କୁ ଯେନ୍ତା କି ଖରା କଲେ ବେଶୀ ଖରା ହେଇ ଯିବା ବର୍ଷା କଲେ ପୁରା କଣ୍ଟିନ୍ୟୁ ବର୍ଷା ହେବା ହଁ ଥଣ୍ଡା ହେଲେ ଯେନ୍ତା ପୁରା ସ୍ନୋ ପଡ଼୍ବା ଏନ୍ତା କିଛି ଆମର୍ ନାଇଁ ହୁଏ ସବୁ ତା'ର୍ ପାଣିପବନ ଠିକ୍ ହିସାବେ ଅଛି ଆରୁ ଆମର ଅଞ୍ଚଲରେ ବି ଠିକ୍ ହିସାବେ ଅଛି ବାକି ଜାଗାମାନଙ୍କୁ ଠିକ୍ ହେନ୍ତା ନାଇଁନ ଆମ ଭାରତରେ ଯେନ୍ତା ଅଛି ଭଲ ଅଛେ ତା'ର୍ ପାଣିପାଗ ସବୁ ଠିକ୍ ଅଛି ଆରୁ ବାକି ଦେଶ୍ମାନଙ୍କୁ ବି ପାଣିପାଗ ଲାଗି କିଛି କିଛି ଅସୁବିଧା ବି ହୋଇଯାଉଛି ଯେନ୍ଟା କି ଆମ ଭାରତ୍ ଦେଶ୍ରେ ହେନ୍ତା କିଛି ଅସୁବିଧା ବି ନ ହବାର ପାଣିପାଗର ହେଲେ ବି ବହୁତ୍ କିଛି ଜିନିଷ୍ର ସେମାନେ ହଉଛନ୍